ବର୍ଷ ବର୍ଷ ଧରି ଭାରତରେ ମନୋରଞ୍ଜନ ଶିଳ୍ପ ବିଭିନ୍ନ ପ୍ରକାର ବିକଶିତ ହୋଇଛି ଏବଂ ଦେଶର କେତୋଟି ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମଧ୍ୟ ରହିଛି ବାହାରେ ଲୋକପ୍ରିୟ ଦେଖିବାକୁ ପସନ୍ଦ କରନ୍ତି ଆରୁ ଏବେ ତ ମନୋରଞ୍ଜନ ପାଇଁ ଫିଲ୍ମ ଦେଲେନି ଆଗରୁ ସିରିଏଲ ନଥାଏ ଏବେ ତ ସିରିଏଲ ବି ବାହାରିଲାନି କିଛି ସିରିଏଲ ଏମିତି ବି ଅଛି ଯାହାକି ରାମାୟଣ ଅଛି ମହାଭାରତ ଅଛି ଆହୁରି ବହୁତ ପ୍ରକାରର ଅଛି ଶ୍ରୀକୃଷ୍ଣ ଅଛି ବହୁତ ପ୍ରକାରର ମନୋରଞ୍ଜନ ମଧ୍ୟ ଅଛି ଯାହାକୁ ଲୋକପ୍ରିୟ ଭାବେ ପ୍ରାୟେ ସମସ୍ତେ ପ୍ରାୟେ ସମସ୍ତେ ଭ ପସନ୍ଦ କରିବାକୁ ଲାଗିଲାନି ଆଉ ବିଶେଷ କରି ଉଁ ବିଶେଷ କରି ମହାଭାରତ ଆରୁ ରାମାୟଣ ଏ ସବୁ ବହୁତ ଲୋକ ପସନ୍ଦ କରନ୍ତି ଆରୁ ଏବେ କେଉଁ ଫିଲ୍ମ ଆରୁ ସିରିଏଲ ସବୁ କିଛି ବାହାରି ଯାଇଚି ଯାହାକି ଲୋକମାନେ ବହୁତ ପ୍ରସନ୍ଦ ପସନ୍ଦ କିଛି ଟାକୁ ବ ବହୁତ ପସନ୍ଦ କରନ୍ତି ଆଉ କିଛି ଟା କୁ ପସନ୍ଦ ବି ନେଇ କରନ୍ତି ବଟ ଦେଖିବାକୁ ଗଲେ ସମସ୍ତେ ସବୁକୁ ବହୁତ ପସନ୍ଦ କରନ୍ତି